ହ୍ୟାଲୋ ହଁ ଭାଇ ଆପଣଙ୍କ ଗାଡି ବୁକ୍ କରିଥିଲି ଟିକିଏ ବୁଲିଯିବାର ଅଛି କୋଣାର୍କ ପୁରୀ ଚନ୍ଦ୍ରଭାଗା କପିଳାଶ ଘଟଗାଁ ତାରିଣୀ ଆଚ୍ଛା ଆପଣ ମାନେ ଆପଣଙ୍କର ଡ୍ରାଇଭର୍ ଦରକାର ନାହିଁ କେବଳ ଖାଲି ଗାଡ଼ିଟା ଦେବେ ଆପଣ କେତେ ଟଙ୍କା ନେବେ କିଲୋମିଟର୍ ଅନୁସାରେ କିଲୋମିଟର୍ କେତେ ଟଙ୍କା ନେବେ ପଚାଶ ଟଙ୍କା ଆପଣଙ୍କର କେବଳ ତେଲ ସରିବ ଡ୍ରାଇଭର୍ ଯିବେନି ପଚାଶ ଟଙ୍କା ନେବେ ଟିକିଏ କମ୍ କରନ୍ତୁ ଚାଳିଶ ପଞ୍ଚତିରିଶି ଟଙ୍କାରେ ଫାଇନାଲ୍ କରିଦିଅନ୍ତୁ ପଞ୍ଚତିରିଶି ଟଙ୍କାରେ ହେବ ତ ହଉ ଠିକ୍ ଅଛି କାଲି ଆପଣଙ୍କ ଗାଡି ଟିକିଏ ପଠାଇଦେବେ ମୁଁ କୋଡ଼ିଏ ଦିନ ଆମର ଅଛି ବୁଲିବାର ଅଛି କୋଡ଼ିଏ ଦିନ ପରେ ମୁଁ ଆପଣଙ୍କଠି ଗାଡି ପଠାଇଦେବି ହଉ ଠିକ୍ ଅଛି